ଓଡ଼ିଶା ଏକ ମୁଖ୍ୟ ସାଂସ୍କୃତିକ ଏବଂ କଳାରେ ଭରପୁର ରାଜ୍ୟ ଯେଉଁ ରାଜ୍ୟ କି ସାଂସ୍କୃତି ଏବଂ କଳା କ୍ଷେତ୍ରରେ ପୁରା ଉତ୍କର୍ଷ ପରିିଦର୍ଶତା ଲାଭ କରିଛି ଓଡ଼ିଶାର ପୁରାତନ ଯୁଗରେ ମୋଗଲ ମାନେ ମୋଗଲ ଇଂରେଜ ଶାସନ କାଳରୁ ସେମାନେ ଓଡ଼ିଶାର ସଂସ୍କୃତିରେ ବିଭୋର ହୋଇଯାଇଛନ୍ତି ଏବଂ ଓଡ଼ିଶାର କଳାକୁ ସର୍ବଶ୍ରେଷ୍ଠ ବୋଲି ମାନିଛନ୍ତି ପୁରାଣ କ'ଣ ସାହିତ୍ୟ ସାହିତ୍ୟ କ୍ଷେତ୍ରରେ ଅନେକ କବି ମୁନି ଋଷି ମାନେ ମଧ୍ୟ ବିଭିନ୍ନ କବିତା ଗ୍ରନ୍ଥ ଆଦି ଲେଖି ଯାଇଛନ୍ତି ସଙ୍ଗୀତ ଓଡ଼ିଶାର ସଙ୍ଗୀତ ବିଭିନ୍ନ ଦେଶ ବିଦେଶରେ ବିଶେଷ ଆଦୃତ ଲାଭ କରିଛି ସଙ୍ଗୀତ କ୍ଷେତ୍ରରେ ଭଜନ ଆଧୁନିକ ଗୀତ ସମ୍ବଲପୁରୀ ଇତ୍ୟାଦି ବିଶ୍ୱସ୍ତରରେ ନାଁ କରିଛି ଯେମିତି ରଙ୍ଗବତୀ ରଙ୍ଗବତୀ ଗୀତ ଓଡ଼ିଶା ବାହାରକୁ ଯାଇ ବିଦେଶରେ ମଧ୍ୟ ସେଠାରେ ଆଦର ଲାଭ କରିଛି ତା'ପରେ ହେଉଛି ନୃତ୍ୟ ଓଡ଼ିଶାର ନୃତ୍ୟ ସବୁଠାରୁ ଶ୍ରେଷ୍ଠ ଏବଂ ସେଟା ହେଉଛି ଓଡ଼ିଶୀ ଓଡ଼ିଶୀ ନୃତ୍ୟ ଶିଖିବାକୁ ଦେଶ ବିଦେଶରୁ ବହୁତ ଲୋକ ଆମ ରାଜ୍ୟକୁ ଆସିଥାନ୍ତି ଏ ଓଡ଼ିଶୀ ନୃତ୍ୟରେ ଗୁରୁ କେଳୁଚରଣ ମହାପାତ୍ର ସବୁଠାରୁ ସର୍ବଶ୍ରେଷ୍ଠ ସେ ଓଡ଼ିଶୀ ନାଚକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛନ୍ତି ଏବଂ ଚିତ୍ରକଳା ଚିତ୍ରକଳାରେ ମଧ୍ୟ ଓଡ଼ିଶା ବହୁତ ପାରିଦର୍ଶିତା ଲାଭ କରିଛି ବିଭିନ୍ନ ପ୍ରକାର ଚିତ୍ରକଳା ଇତ୍ୟାଦିରେ ଉତ୍କର୍ଷିତ ଲାଭ କରିଛି ଯେମିତି ସମୁଦ୍ର ବାଲିରେ ମୂର୍ତ୍ତି ତିଆରି କରିବା ଯେମିତି ସୁଦର୍ଶନ ପଟ୍ଟନାୟକ ସମୁଦ୍ର ବାଲୁକା କଳାକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛନ୍ତି